ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ମୁଁ ମୁଖ୍ୟତଃ କଲମୀକରଣ ପ୍ରକ୍ରିୟାକୁ ଅବଲମ୍ବନ କରିଥାଏ କଲମୀକରଣ ପ୍ରକ୍ରିୟା ମୁଖ୍ୟତଃ ଦୁଇ ପ୍ରକାର ଗୋଟିଏ ହେଲା ଡାଳି କଲମୀ ଏବଂ ଗଣ୍ଠି କଲମୀ ମୁଖ୍ୟତଃ ଡାଲି କଲମୀ ଦ୍ଵାରା ଗଛର ଡାଳକୁ ଅନ୍ୟ ଏକ ଗଛର ଡାଳରେ ସଂଯୋଗ କରି ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ତାହାକୁ ଏହି ଗଛର ସୁବିଧା ସେହି ଜାଗାରେ ଦିଆଯାଇଥାଏ ଏବଂ ଗଣ୍ଠି କଲମୀ ମାଧ୍ୟମରେ ଗୋଟିଏ ଗଛ ଅନ୍ୟ ଗଛ ସହିତ ସଂଯୋଗ ନହୋଇ ସେ ମାଟିରେ ପଡ଼ି ତାହାର ଅଙ୍କୁରୋଦ୍ଗମ କରି ନୂତନ ଗଛ ସୃଷ୍ଟି କରାଯାଏ କିନ୍ତୁ ଏହା ଛଡ଼ା ମଧ୍ୟ ଅନେକ ଗଛ ଅଛି ଯେଉଁଥିରୁ ଗଣ୍ଠି କଲମୀ ବା ଡାଳି କଲମୀ କରିବା ସମ୍ଭବ ହୁଏନାହିଁ ଆଉ ସେଠାରେ ସେମାନଙ୍କର ବୀଜ ବା ମଞ୍ଜିକୁ ଆପଣାଇକି ସେ ତାକୁ ଗଛ ଲଗାଇକି ତାହାର ଉତ୍ପାଦନ କରାଯାଏ